ଆମ ଗାଁରେ ବହୁତ ପିଲା କଲେଜ୍ ଡିଗ୍ରୀ ପଢ଼ିଛନ୍ତି କାରଣ ଆଜି କାଲି ସମସ୍ତ ଚାକିରି ପାଇଁ କଲେଜ୍ ଡିଗ୍ରୀ ମାଗି ଥାଏ ତେଣୁ ମୁଁ କହିବି ସେମାନେ ନିଜ ପାଇଁ ଓ ଭବିଷ୍ୟତ ପାଇଁ ଠିକ୍ କରିଛନ୍ତି